ମୁଁ ଏପରି ବହୁତ ଗୁଡ଼ିଏ ପୁସ୍ତକ ପଢ଼ିଅଛି ଯାହାକୁ ପ୍ରଥମେ ମୁଁ ଦେଖି ଭାବିଥିଲି ଯେ ଏହି ପୁସ୍ତକଟି ମୋର ମନକୁ ମୁଗ୍ଧ କରିପାରିବ ନାହିଁ ମୋର ପସନ୍ଦ ହେବ ନାହିଁ କିନ୍ତୁ ମୋର ଏହି ଭାବନା ଅତ୍ୟନ୍ତ ଭୁଲ ଥିଲା ଏହି ଭୁଲ ଭାବନା ପରେ ମୁଁ ଯେତେବେଳେ ଏହି ପୁସ୍ତକ ଗୁଡ଼ିକୁ ପଢ଼ିବା ଆରମ୍ଭ କରିଲି ସେତେବେଳେ ମୁଁ ଏହି ପୁସ୍ତକ ଗୁଡ଼ିକର ମାୟା ଜଲରେ ବାନ୍ଧି ହୋଇଗଲି ଏହି ପୁସ୍ତକ ଗୁଡ଼ିକ ମୋର ହୃଦୟକୁ ଏପରି ପ୍ରଭାବିତ କରିଲା ଯେ ମୁଁ ବହୁତ ଆଗ୍ରହର ସହିତ ସେହି ପୁସ୍ତକକୁ ପଢ଼ିବାରେ ମଜିଗଲି ଏବଂ କେତେବେଳେ ପୁସ୍ତକଟିକୁ ସମ୍ପୂର୍ଣ୍ଣ ପଢ଼ିଦେଲି ତାହା ଜଣାପଡ଼ିଲା ନାହିଁ ସେହି ପୁସ୍ତକ ଗୁଡ଼ିକ ହେଲା ଫକୀରମୋହନ ସେନାପତିଙ୍କ ରଚିତ ଛଅ ମାଣ ଆଠ ଗୁଣ୍ଠ ଲଛମା ଏବଂ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଲିଖିତ କୋଟି ଓ ଲାବନ୍ୟବତୀ ଏହି ପୁସ୍ତକ ଗୁଡ଼ିକ ଅତ୍ୟନ୍ତ ମନୋରମ ଅଟେ ଏହି ଲେଖକମାନଙ୍କ ରଚନା ପ୍ରକୃତରେ ମୋ ମନରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପ୍ରେମ ଯୋଗାଉଛି ମୁଁ ପ୍ରଥମେ ଓଡ଼ିଆ ପୁସ୍ତକକୁ ପଢ଼ିବା ନାପସନ୍ଦ କରୁଥିଲି କିନ୍ତୁ ଏହି ପୁସ୍ତକ ଗୁଡ଼ିକ ମୋ ମନ ବଦଳାଇବାକୁ ବାଧ୍ୟ କରିପାରିଛି